ଆମ ଗାଁ ରେ ଖୋଲାରେ ମଳତ୍ୟାଗ କରିବା ଆଗରୁ ସାଧାରଣ ଥିଲା ଗାଁ ରେ ଯେତେବେଳେ ଯେଉଁଠାରେ ମଧ୍ୟ ଦେଖିଲେ ରାସ୍ତା ଘାଟ ପୋଖରୀ ହୁଡ଼ା ଏବଂ ଯେଉଁ ଆଡ଼େ ଦେଖିଲେ ବହୁତ ଲୋକ ମଳତ୍ୟାଗ କରିଦେଉଥିଲେ ଏବଂ ମାତ୍ର ଦୁଇ ହଜାର ଷୋହଳ ମସିହା ପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଯେଉଁ ଘରେ ଘରେ ପାଇଖାନା ସ୍ୱଚ୍ଛ ଭାରତ ମିଶନ ହେବା ପରଠାରୁ ସମସ୍ତଙ୍କ ଘରେ ଘରେ ଏବେ ଲାଟ୍ରିନ ବାଥରୁମ ସବୁକିଛି ହୋଇଗଲାଣି ଏବଂ ତାହା ଫଳରେ ଯେଉଁ ଅନ୍ୟାନ୍ୟ ଲୋକମାନେ ଯେଉଁ ଯାଇ ବାହାରେ ମଳତ୍ୟାଗ କରୁଥିଲେ ବହୁତ କମ ହୋଇଗଲାଣି ମଳତ୍ୟାଗ କରିବା ଏବଂ ଏହାର ଯେ ମଳତ୍ୟାଗ କରୁଥିଲେ ଯାଇକି ରାସ୍ତା ଘାଟରେ ବିଭିନ୍ନ ସ୍ଥାନରେ ପଦାରେ ଯାଇ ମଳତ୍ୟାଗ କରୁଥିଲେ ଏହା ଫଳରେ ବହୁତ ଅନେକ ରୋଗ ହେଉଥିଲା ଏବଂ କାଛୁ କୁଣ୍ଡିଆ କୃମି ବହୁତ ପ୍ରକାରର ରୋଗ ହେଉଥିଲା ହଇଜା ଫଇଜା କେତେ ପ୍ରକାରର ରୋଗ ହେଉଥିଲା ଏବଂ ବହୁତ ଲୋକ ମଧ୍ୟ ଏହି ରୋଗର ସମ୍ମୁଖୀନ ହୋଇ ବହୁତ ଲୋକ ମଧ୍ୟ ମୃତ୍ୟୁ ବରଣ କରୁଥିଲେ ଏବଂ ବହୁତ ଲୋକ ଅସୁସ୍ଥ ହେଇଯାଉଥିଲେ ଏବଂ ବହୁତ ସମୟ ପର୍ଯ୍ୟନ୍ତ ମେଡିକାଲରେ ରହି ନିଜ ଦେହ ପ୍ରତି ସଚେତନ ହେବା ପାଇଁ ପ୍ରଧାନମନ୍ତ୍ରୀ ଆମର ବହୁତ କିଛି କରିଗଲେ